ଭାରତର ପିଲାମାନେ ଆଗରୁ ପିଲାମାନେ ଯେନ୍ ବେକାରୀ ହେଇକରି ବୁଲୁଥିଲେ ଇହାଦେ ୟୁଟ୍ୟୁବ୍ ଚ୍ୟାନେଲ୍ ହେଲା ଦିନୁ ପିଲାମାନେ ବେକାରୀ ଯେନ୍ ବୁଲୁଥିଲେ ଇହାଦେ ପିଲାମାନେ ରିଲ୍ ଭିଡ଼ିଓ ସର୍ଟ ବନେଇକରି ନିଜର୍ କରିବା ପରିପୋଷଣ ଇହାଦେ କରିପାରୁଛୁ ଓ ଭାରତର ପିଲାମାନେ ଇହାଦେ ୟୁଟ୍ୟୁବରେ ରିଲ୍ ଭିଡ଼ିଓ ବନେଇକରି ପଇସା କମାଉଛନ୍ ଆଉ ନିଜର ପରିବାରକେ ପୋଷୁଛନ୍ ଆଗରୁ ବେକାରୀ ହେଇକରି ବୁଲୁଥିଲେ ଇହାଦେ ପିଲାମାନେ ଦୂରେ ରହିକରି ପଇସା କମଉଛନ୍ ଆଉ ନିଜ ପରିବାରକେ ବୁଝୁଛନ୍ ଆଗରୁ ବେକାରୀ ହେଇକରି ଘରେ ବସି ରହୁଥିଲେ ଇହାଦେ ୟୁଟ୍ୟୁବରେ ବିଭିନ୍ନ ପ୍ରକାର ଭିଡ଼ିଓ ରିଲ୍ ବନେଇକରି ପଇସା କମଉଛନ୍ ଆଉ ନିଜର ପରିବାରକେ ଚଲଉଛନ୍